ଆମେ ଆମ ବଗିଚାରେ ବିଭିନ୍ନ ଫଳ ଓ ପନିପରିବା ଗଛ ଲଗାଇ ଲଗେଇଁଛୁ ଏବଂ ତା'ର ମଧ୍ୟ ଯତ୍ନ ନେଉଛୁ ପ୍ରତିଦିନି ସକାଳୁ ଏବଂ ସଞ୍ଜରେ ପାଣି ଦେଉଁଛୁ ଏବଂ ଫଳ ଓ ଫଳ ଓ ପରିବା ଲଗେଇବା ଦ୍ୱାରା ଆମେ ଆମ ନିଜର ମଧ୍ୟ ଖାଦ୍ୟପେୟ ଉପରେ ବଜାରରୁ କିଛି ନ ଆଣି ଓ ନିଘର ନ କରି ଆମେ ଆମ ନିଜ ବାଡ଼ିରୁ ମଧ୍ୟ ତୋଳି କି ଖାଇଥାଉ ଏବଂ ଏହାଫଳରେ ଆମ ସାଧାରଣତ ଆମେ ଗଛମାନଙ୍କରେ ସାର ଫାର କିଛି ଦେଉନାହୁଁ ଯାହା ଫଳରେ ଆମେ ଆମର ଘରୋଇ ଘରୋଇ ଖତ ସବୁ ଦେଇ ଆମେ ଆମର ଗଛ ଏହାଦ୍ୱାରା ଆମ ଶରୀରର ମଧ୍ୟ ଅନେକ ଅନେକ ସୁବିଧା ମଧ୍ୟ ହୋଇଥାଏ